ମୁଁ ଅନେକ ଭଲ ପୁସ୍ତକ ପଢ଼ିଛି ଗାନ୍ଧୀଙ୍କ ଆତ୍ମଜୀବନୀଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କର କାରାକବିତା ଏବଂ ଫକୀରମୋହନ ସେନାପତିଙ୍କର ଚାରୋଟି ଉପନ୍ୟାସ କୋଡ଼ିଏଟି ଗଳ୍ପ ତାଙ୍କର ଉପନ୍ୟାସ ଭିତରେ ମାମୁଁ ଲଛମା ଛ ମାଣ ଆଠଗୁଣ୍ଠ ଏବଂ ଗଳ୍ପ ଭିତରେ ତାଙ୍କର ରେବତୀ ପିରେଇ ପିସା ଏସବୁ ଅତି ଉଚ୍ଚକୋଟୀର ପୁସ୍ତକ ମୁଁ ଏଗୁଡ଼ାକ ବ୍ୟକ୍ତିଗତ ଭାବେ ପଢ଼ିଛି ଏହା ନିଶ୍ଚୟ ଆମର ଚିନ୍ତା ପ୍ରବଣ କରିବ ଏବଂ ସେମାନେ କିଭଳି ତାଙ୍କ ଭାଷାର ଉନ୍ନତି ହେବ ସେଥିପାଇଁ ଚିନ୍ତା କରୁଥିଲେ ଗୋପବନ୍ଧୁ ତାଙ୍କର ଅବକାଶ ଚିନ୍ତା କୁହନ୍ତୁ ବା ତାଙ୍କର କାରାକବିତା କୁହନ୍ତୁ ଏବଂ ଆମର ଫକୀରମୋହନ ସେନାପତି ଆଉ ରାଧାନାଥ ରାୟଙ୍କର ଚିଲିକା କାବ୍ୟ କୁହନ୍ତୁ ଏବଂ ବିବେକୀ ଗଳ୍ପ କୁହନ୍ତୁ ଏହିଭଳି ଅନେକ ଲେଖକ ଆମ ରାଜ୍ୟକୁ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ତାଙ୍କର ଅନେକ ଚେଷ୍ଟା ଥିଲା ସେମାନଙ୍କୁ ମୁଁ ନମନ କରୁଛି ସେମାନେଙ୍କ ଭଳି ଆଉ ଅଧିକ ବିକାଶ ହେବାପାଇଁ ମୁଁ ଚାହୁଁଛି